ହ୍ୟାଲୋ ମୁ ସର୍ବେଶ୍ୱର ରାଉତ କହୁଛି ଆଉ ଆପଣଙ୍କର ହୋଟେଲ ରୁ ମୁ ଏକ ପ୍ଲେଟ ବିରିୟାନୀ ମଗାଇଥିଲି ଯାହାର ଟଙ୍କା ମୁ ଫୋନ ପେ' ମାଧ୍ୟମରେ ପଠାଇଛି ଆପଣ ତାହା ଚେକ୍ କରି ନିଅନ୍ତୁ